ଆମ ଗାଁ ରେ ଘର ଟିଏ ପ୍ରଥମେ ତିଆରି କଲେ ଭୂମି ପୂଜା କରା ହୁଏ ତାପରେ ଐସନ୍ୟ କୋଣ ରେ ଠାକୁର ଘର ତିଆରି ହୁଏ ଅଗ୍ନି କୋଣ ରେ ରୋଷେଇ ଘର ନିୟୁତ କୋଣ ରେ ପାଣି ବାଇବହ ରେ ଶୌଚାଳୟ ତିଆରି ହୁଏ ଏବଂ ଘରଟିଏ ତୋଳିଲା ବେଳକୁ ସବୁ ପ୍ରକାରର ପୂଜା ବିଧି ଦେଖିକି ତାର କେଉଁ ପାଖରେ କ'ଣ ରହିବ ସେଇଟା ଦେଖିକି ଡାକିକି ସବୁ ତିଆରି କରାହୁଏ ଆଉ